ଆଜ୍ଞା କିଏ କହୁଥିଲେ କ'ଣ କାମ ଥିଲା

ହୁଁ କେଉଁ ଦିନକୁ କହିଲେ ନାଁ ନାଁ କାଲିକି ମୋର ଗୋଟେ ମ୍ୟାରେଜରେ ଭିଡ଼ିଓ ଶୁଟିଙ୍ଗ କରିବାର ଅଛି ତ କାଲିକି ହେବନି କେଉଁ କହୁ ନାହାନ୍ତି ଆଜ୍ଞା ଆଜ୍ଞା ତ କାଲିକି ତ କାଲି ତ ହେବନି ତ ତ ପର ଦିନ କି ତା'ପର ଦିନ ଆଡ଼ିକି ହେଇପାରେ ହୁଁ ହଁ ଗୋଟେ ଦିନରେ ଉଠେଇ ହେବ କିନ୍ତୁ ହଁ ମୋର ଦୁଇ ଜଣ ଅଛନ୍ତି ପିଲା ତ ତାଙ୍କୁ ନେଇକି ଯିବି ଟିକେ ଏକ୍ସଟ୍ରା ପଇସା ଲାଗିବ ଫୋଟୋ ଆଠଟା ଫୋଟୋକୁ ତ ଚାଳିଶ ଟଙ୍କା ତ ଶହେ ଜଣ ତ ଅଛନ୍ତି ସେଇ ହିସାବରେ ପଇସା ଦେବେ ଆଉ ଓହୋ ତା'ହେଲେ ସେଇ ହିସାବରେ ପଇସା ଦେବେ ଆଉ କମାନ୍ତୁନି ଯେତିକି ଦେବେ ଆପଣ ତିରିଶ ଟଙ୍କା ନାଇଁ ପଇଁତିରିଶ ଟଙ୍କା କରନ୍ତୁ ଏତେ କମ ହଉ ହଉ ହଉ ହଉ ନାଇଁ ଟିକେ ଟିକେ ପିଲା ଯିବେ ମୋ ସହିତ ହଁ ହଉ ହଉ ତା'ହେଲେ କାଲିକି ତ ହେବନି ପହର ଦିନକୁ ଯିବି ଆଉ ଆଜ୍ଞା ଆଜ୍ଞା ପହରଦିନକୁ ଯଦି ନ ହେବ ଏକ ତାରିଖକୁ

ଆଜ୍ଞା ହଉ ହଉ ପହର ଦିନକୁ ଦେଖୁଛି ଆଉ

ସନ୍ଧ୍ୟା ବେଳକୁ ଆପଣଙ୍କୁ କହିବି ସନ୍ଧ୍ୟାବେଳକୁ ମୁଁ କଥା ହୋଇକି ଆପଣଙ୍କୁ ମୁଁ କଲ୍ କରିକି ଜଣେଇବି କାଲି କି ପହରଦିନ କ'ଣ କେମିତି ଆଉ ହଁ ହଁ ଆଜ୍ଞା ହଁ ହଁ